ହଁ ମୋ ପାଖରେ ପୁରୁଣା ଫଟୋର ହାର୍ଡ଼କପି କ୍ଲିକ୍ ଅଛି ପୁରୁଣା ଫଟୋ ଆଉ ଡିଜିଟାଲ ଫଟୋ ଭିତରେ ମୋତେ ପୁରୁଣା ଫଟୋ ବେଶୀ ହିଁ ଭଲ ଲାଗେ କାହିଁକିନା ଏବେ ସମସ୍ତେ ମୋବାଇଲ ୟୁଜ କରୁଛନ୍ତି ମୋବାଇଲ ଦ୍ୱାରା ଆମେ ମନ ଇଚ୍ଛା ଫଟୋ ଉଠାଇପାରୁଛନ୍ତି ତାହା ଦ୍ୱାରା ତା ଫଟୋର କିଛି ମୂଲ୍ୟ ରହୁନାହିଁ ପୁରୁଣା କାଳରେ ଆମେ ଯେତେବେଳେ ଫଟୋ କ୍ଲିକ୍ କରୁଥିଲେ ସେତେବେଳେ ବହୁତ ସଜାଡ଼ିକି ଫଟୋ କ୍ଲିକ୍ କରୁଥିଲେ ଯେମିତିକି ଫୁଲଦାନୀ ରଖିକି ଆଉ କ୍ୟାମେରା ଅନ୍ କରିକି ଅଲଗା କ୍ୟାମେରା ଲାଇଟ୍ ଲଗାଇକି ତ ଫଟୋ ଉଠଉଥିଲେ କୌଣସି ଯଦି ଆମେ ପ୍ଲେସକୁ ଗଲେ ବି ଆମେ କ୍ୟାମେରା ସାହାଯ୍ୟରେ ଫଟୋ ଉଠାନ୍ତି ଯେଉଁଟାକି କାହିଁକିନା ଆମେ ତାକୁ ସେହି ଯେଉଁ ପ୍ଲେସର ସ୍ମରଣ ରଖିପାରିବା ଆମର ଫଟୋକୁ ଦେଖିକି ମନେ ପକାଇପାରିବା କିନ୍ତୁ ଏବେ ମୋବାଇଲ ହେଇ ହୋଇଯିବାରୁ ଆମେ ଆଉ ସେମିତି କିଛି କରିପାରୁନାହାନ୍ତି ଡାଇରେକ୍ଟ ଫଟୋ କ୍ଲିକ୍ କରୁଛନ୍ତି ତେଣୁ କରି ଏତେ ସାରା ପିକ୍ ହେଲା ବେଳକୁ ଆମେ ଆଉ ସେ ଫଟୋର କିଛି ଭାଲ୍ୟୁ ରଖିପାରୁନାହାନ୍ତି ଆଉ ଏବେ ବି ମୁଁ ଭାବୁଛିକି ପୁରୁଣା ଫଟୋ ଗୁଡ଼ିକର ଅଧିକ ଭାବନାତ୍ମକ ମୂଲ୍ୟ ଅଛି କାରଣ ଆମେ ପୁରୁଣା ଫଟୋ ଗୁଡ଼ିକୁ ଦେଖିକି ସେ ସବୁ ପ୍ଲେସକୁ ସ୍ମରଣ କରିପାରିବା ଆଉ ଯାହାରକି ଭାଲ୍ୟୁ ବଢ଼ିଥାଏ